ଆଜ୍ଞା ଧର୍ମେନ୍ଦ୍ର ଭାଇ କହୁଥିଲେ ଆଜ୍ଞା ମୁଁ ଆପଣଙ୍କୁ ଯେଉଁ କହିନଥିଲି କି କାଲି ମୋର ଯିବାର ଅଛି ଭୁବନେଶ୍ଵର ମୁଁ ଟ୍ରେନ୍ର ଟିକେଟ୍ଟି ବୁକ୍ କରିଦେଇଛି ସେ ଟ୍ରେନ୍ଟି ହେଉଛି ସାତଟା ସମୟରେ ସକାଳ ସାତେଟା ସମୟରେ ଅଛି ତ ମୋତେ ଯାହା ବି ହେଲେ ତା'ର ଅଧଘଣ୍ଟେ ପୂର୍ବରୁ ସେଠିକି ପହଞ୍ଚିବାକୁ ପଡ଼ିବ ଷ୍ଟେସନ୍କୁ ତ ଆପଣଙ୍କର ଯେଉଁ ମୁଁ କ୍ୟାବ୍ଟି ବୁକ୍ କରିଥିଲି ଆପଣ କେତେଟାରେ ଆସିକି ମୋ ପାଖରେ ପହଞ୍ଚିବେ ଆଉ ମୋତେ କେତେଟା ସୁଦ୍ଧା ସେଇଠି ପହଞ୍ଚେଇ ଦେଇପାରିବେ ସେ ସୂଚନାଟା ଯଦି ମୋତେ ଆପଣ ଦିଅନ୍ତି ତାହେଲେ ବହୁତ୍ ଭଲ ହବ ଯଦି ନ ହୁଏ ଯଦି ଆପଣଙ୍କର କିଛି ଅ ଅସୁବିଧା ଅଛି ଆପଣ ଯଦି ଲେଟ୍ ହୁଏ ସେଇଠି ପହଞ୍ଚିବାରେ ତାହେଲେ ଆମର ଏପଟେ ଗୋଲେଇ ଛକ ପଟେ ଦେଇକି ଗୋଟେ ସର୍ଟ୍କଟ୍ ରାସ୍ତା ଅଛି ଆମେ ସେଇପଟେ ବି ଯାଇପାରିବା ଆପଣ ଟିକିଏ ମୋତେ ଏଇ ସୂଚନାଟି ଦିଅନ୍ତୁ ମୋତେ କେତେଟାବେଳେ ନେଇକି ସେଇଠି ପହଞ୍ଚେଇଦେଇ ପାରିବେ ମୋର କାଲି ଯିବାର ଅଛି